ମୁଁ ମୋ ନିଜ ନିଜ ବଗିଚାରେ ବୃକ୍ଷଲତାମାନଙ୍କୁ ପ୍ରତିଦିନ ପାଣି ଦିଏ ସାର ଦେଇ ବଞ୍ଚେଇ ଥାଏ ଏବଂ ବନ୍ୟଜନ୍ତୁମାନଙ୍କୁ ମଧ୍ୟ ବନ୍ୟଜନ୍ତୁମାନଙ୍କୁ ମଧ୍ୟ ଯାଇଁକି ଜଙ୍ଗଲରେ ଦେଖି ଆସିଥାଏ କାରଣ ଜଙ୍ଗ ବନ୍ୟଜନ୍ତୁମାନେ ବି ଆମ ଭଳି ପଶୁ ସେମାନେ ବି ଧରାପୃଷ୍ଠରେ ବଞ୍ଚିବା ଆବଶ୍ୟକ ଅଟେ ଉଦ୍ଭିଦ ଆବଶ୍ୟକତାଗୁଡ଼ିକୁ ଆମେ ଫୁଲ ଫଳ କିମ୍ବା ଅଙ୍ଗାରକାମ୍ଳ ଯେଉଁ ଅମ୍ଳଜାନକୁ ଗ୍ରହଣ କରିଥାଇ ବଞ୍ଚିଥାଉ ବନ୍ୟଜନ୍ତୁମାନେ ହିଂସ୍ର ଅଟନ୍ତି କିନ୍ତୁ ସେମାନେ ବି ମଣିଷ ସେମାନେ ବି ଜୀବଜନ୍ତୁ ପ୍ରାଣୀ ଭଳି ଅଟନ୍ତି ଏବଂ ବନ୍ୟଜନ୍ତୁମାନେ ଆମ ପାଇଁ ଏକ ଆକର୍ଷଣୀୟ ପଦାର୍ଥ କହିଲେ ବି ଚଳିବ ଏବଂ ବୃକ୍ଷ ଲତାମାନେ ଆମ ପାଇଁ ଏକ ଆନନ୍ଦଦାୟକ ଓ ଆନନ୍ଦଦାୟକ ଏକ ସନ୍ଧ୍ୟା କାଳୀନରେ ବୃକ୍ଷଗୁଡ଼ିକୁ ବହୁତ ସୁନ୍ଦର ଦେଖାଯାଇଥାଏ ସକାଳ ଟାଇମରେ ଯେତେବେଳେ କୁହୁଡ଼ି ପଡ଼ିଥାଏ ବୃକ୍ଷଲତା ଉପରେ ବହୁତ ସୁନ୍ଦର ଦେଖାଯାଇଥାଏ ଏବଂ ବୃକ୍ଷଲତାକୁ ଏବଂ ବନ୍ୟଜନ୍ତୁମାନଙ୍କୁ ସୁରକ୍ଷା ଦେବା ହେଉଛି ମଣିଷର କର୍ତ୍ତବ୍ୟ